ଗୋଟିଏ ନବଜାତ ଶିଶୁ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବା ତାକୁ କେମିତି ପରିଷ୍କାର ପରିଚ୍ଛନ୍ନ ରଖିବା ଏଇଟା ବଡ଼ ଦାୟିତ୍ୱ ରହିଥାଏ ଏହି ବଡ଼ ଦାୟିତ୍ୱକୁ ତୁଲାଇବା ପାଇଁ ବିଭିନ୍ନ ପ୍ରକାର କାମ କରିବାକୁ ପଡ଼ିଥାଏ ଘର ନବଜାତ ଶିଶୁ ଯୋଉଠି ରହିବ ସିଏ ପରିଷ୍କାର ପରିଚ୍ଛନ୍ନ ହୋଇଥିବା ଦରକାର ଆଉ ସିଏ ଯୋଉ କପଡ଼ା ଫପଡ଼ା ପିନ୍ଧୁଥିବ ଡ୍ରେସ ପଟା ସେ ଡ୍ରେସ ପଟାକୁ ସଫା ସୁୁତୁରା ରଖିବା ନିହାତି ଆବଶ୍ୟକ ଆଉ ମଶାରି ବ୍ୟବହାର କରିବା କାରଣ ନବଜାତ ଶିଶୁଟା ଯଦି ମଶା ଫସା ଲାଗିଯିବେ ଛୋଟିଏ ଛୋଟିଆ ଇଏ ହେଲେ ବି ସେ ତା ପାଇଁ ବଡ଼ ପାଲଟି ଯାଇପାରେ ଏହିପରି ଭାବରେ ବିଭିନ୍ନ ପ୍ରକାର ରଖିପାରିବା ଆଉ ସଫା ସୁୁତୁରା ରଖିବା ନବାଜାତ ଶିଶୁକୁ ତାର ବିଭିନ୍ନ ପ୍ରକାର ଔଷଧ ଫୋଷଧ ଟାଇମ ଟୁ ଟାଇମ ଦବାକୁ ପଡ଼ିବ ତାକୁ ବିଭିନ୍ନ ପ୍ରକାର ଉପାୟରେ ବହୁତ ପ୍ରକାର ଉପାୟ ଅଛି ଯାହାକି ଏମିତି ମାନେ ରଖାଯାଇପାରିବ ନବଜାତ ଶିଶୁକୁ ଆଉ ନବଜାତ ଶିଶୁର ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ତାହାକୁ ମାନେ ଅପରିଷ୍କାର ଜାଗାରେ ଚଲା ଚଲାଚଲି ଆଉ ଅପରିଷ୍କାର ହୋଇଥିବା ଜାଗାକୁ ନେବାନି ଯୋଉଠି ପରିଷ୍କାର ପରିଚ୍ଛନ୍ନ ଥିବ ସେଇଠି ଆମେ ତାକୁ ଚଲା ଚଲାଚଲି ବୁଲାବୁଲି ଏମିତି ତାକୁ କରିବା ଆଉ ଆଉ ଏମିତି ବୁଲାବୁଲି କରିବା ତାପରେ ବେଶି ତା ମା ମା ବାପା ନବଜାତ ଶିଶୁର ସବୁ ଦାୟିତ୍ୱ ବୁଝିଥାନ୍ତି ଏହିପରି ଦାୟିତ୍ୱ ବୁଝିକି ନବଜାତ ଶିଶୁକୁ ତାକୁ ଭଲରେ ରଖିକି ତା ଦାୟିତ୍ୱ ବୁଝାଯାଇପାରିବ